ଅଜ୍ଞା ନମସ୍କାର ମୁଁ ଏଇ ପରିବାଗୁଡା ଆଉ ମୁଁ ପନିପରିବା ବିଷୟରେ ପଚାରୁଥିଲି ହଁ ନେଇଥାନ୍ତି

ଆଚ୍ଛା ସେଗୁଡ଼ାକୁ ଆପଣ କି ରେଟ୍ରେ ଦେଉଛନ୍ତି ସେଗୁଡ଼ାକୁ କି ରେଟ୍ରେ ଆପଣ ଦେଉଛନ୍ତି ହଁ ହଁ ଟିକେ ହଁ ହଁ ହଁ ହଁ ବଜାର ଦର ବି ସେଇ କୋଡ଼ିଏ ଟଙ୍କା ଅଛି ହେଲା କି ଆଉ ଆପଣଙ୍କର ଏଇ ହୁଁ ମୁଁ ଭାବୁଥୁଲି କି ବେପାର କରିଥାନ୍ତି ଆଉ ଟିକେ କମ୍ ପଡ଼ିବ ହେଉ ବାକିତକ ଆଉ ବିମ୍ସ୍ ସେଇଟା କି କି ରେଟ୍ ରଖିଛନ୍ତି ନାଁ ରେଟ୍ଟା ଟିକେ ରେଟ୍ଟାରେ ହଁ ଆଉ ହଉ ହଁ ମୁଁ ଭାବୁଥିଲି ଦେଢ଼ଶହ କରିକି କିଲୋ ନେଇଥିଲେ ଭଲ ହୋଇଥାନ୍ତା ଦେଢ଼ଶହ ଟଙ୍କା କରିକି ହଁ ମୁଁ ଏବେ ଏକାଥରେ ନେଇଥାନ୍ତି ଯାହା ଦଶ ବାର କିଲୋ ହୋଇଥାନ୍ତା ନେଇଥାନ୍ତି ହଁ ଯାହା ଦଶ ବାର କିଲୋ ନେଇଥାନ୍ତି ଛତୁ ସା ହଁ ଦଶ ବାର କିଲୋ ନେଇଥାନ୍ତି ଛତୁ ସାଙ୍ଗରେ ପରିବା ବି କିଛି ଦରକାର ନେଇକରି ବଜାର ଯାଇଥାନ୍ତି ହଁ ମୋତେ ନେବାର ଅଛି ବାଇଗଣ ଭାବୁଥୁଲି କୁଇଣ୍ଟାଲେ ପାଖା ପାଖି ଏମିତିରେ ଭଲ ବ୍ୟାପାର ହୋଇଥାନ୍ତା ହୋଇପାରିବ ତ ହଁ ସାତପା ହେଲେ ବି ହୋଇଯିବ ଆଉ ହଁ ହଁ ସେଟାକୁ କି ରେଟ୍ ସେଇଟାକୁ ସେଇଟାକୁ ଆପଣ କି ରେଟ୍ ରଖିଛନ୍ତି ଭେଣ୍ଡି ହଁ ସେଇ ତିରିଶ କିଲୋ ପାଖାପାଖି ହଁ ହଁ କୋଡ଼ିଏ କିଲୋ ହେଲେ

ହଉ ହଉ

ହଉ ଆଚ୍ଛା ଟ୍ରାନ୍ସପୋର୍ଟ ପାଇଁ ସୁବିଧା ହୋଇପାରିବ ତ ରାସ୍ତା ଠିକ୍ ଅଛି ତ ହଉ ହଉ ଟ୍ରାନ୍ସପୋର୍ଟ ପାଇଁ ବି ସୁବିଧା ହୋଇପାରେ

ହଉ ଦେଖିବା ହଁ ବିଲାତି ଯେ ସେଇଟା କି ରେଟ୍ ଦେଉଛନ୍ତି ହଁ ଠିକ୍ ଅଛି ତାହେଲେ ହଁ ସେଇଟା ଠିକ୍ ଅଛି ହଁ ବିଲାତି ସେଇ ଚାଳିଶ ହଉ ହଉ ତା ପରେ ସେଗୁଡ଼ା କୁହ ଲିଷ୍ଟ୍ କରିଦେବେ ମୁଁ ପେମେଣ୍ଟ୍ କରିଦେବି ଏକାଥରେ ହେଲା କି ଏମିତି ଅନଲାଇନ୍ ପେମେଣ୍ଟ୍ କରିଦେବି ହେଉ ଠିକ୍ ଅଛି ରଖୁଛୁ